ମୁଁ ସ୍ଵିଗିରୁ ତିରିଶି ମିନିଟ୍ ହେଲାଣି ମୋର ନାନ୍ ଏବଂ ପନିର୍ଟିକୁ ଅର୍ଡ଼ର୍ କରିଥିଲି ହେଲେ ସେ ଯେଉଁ ଡେଲିଭରିବାଲା ଯିଏ ଦେବାକୁ ଆସିଥାନ୍ତା ତା'ର ଟ୍ରାକ୍ ମୁଁ ରଖିପାରୁ ନାହିଁ ଏବଂ ପନ୍ଦର ମିନିଟ୍ ପାଇଁକି ତା'ର ଟ୍ରାକ୍ ଦେଖାଇଲା କିନ୍ତୁ ଏବେ ମୋତେ ମୋ ଫୋନ୍କୁ ଆସୁଛି କି ଜିନିଷଟି ଡେଲିଭରି ହେଇଯାଇଛି କିନ୍ତୁ ମୁଁ ମୋ ପାଖକୁ ସେଇଟା ଆସି ନାହିଁ ତ ପନ୍ଦର ମିନିଟ୍ ପର୍ଯ୍ୟନ୍ତ ମୁଁ ତା'ର ଟ୍ରାକ୍ ଦେଖିଲି ଠିକ୍ ଠାକ୍ ଥିଲା ଏବେ କିଛି ତା'ର ଟ୍ରାକ୍ର ମୁଁ କିଛି ପାଉନି ତ ଆପଣ ଦୟାକରି କିଛି କରନ୍ତୁ ମୁଁ ଅଲ୍ରେଡ଼ି ଅନ୍ଲାଇନ୍ରୁ ମୋର ପେମେଣ୍ଟ କରିଦେଇଛି ତେବେ ଯଦି ଆପଣଙ୍କର ଇଚ୍ଛା ଆପଣ ମୋର ମୁଁ ଯେଉଁ ପଇସାଟିକୁ ଦେଇଛି ତାକୁ ଆପଣ ମୋତେ ଫେରାଇ ଦିଅନ୍ତୁ ନହେଲେ ଖାଇବାଟିକୁ ଜଲ୍ଦି ଆଣି ଡେଲିଭରି କରିଦିଅନ୍ତୁ ଆପଣଙ୍କୁ ଯାହା ଇଚ୍ଛା ଲାଗୁଛି ତା'ର ଗୋଟେ ସମାଧାନ କରନ୍ତୁ